ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପାଇଁ ମୁଁ ବହୁତ ଖୁସି ଡ୍ୟାନ୍ସ କରିବା ପାଇଁ କାରଣ ଡ୍ୟାନ୍ସ କରିବା ଦ୍ୱାରା ନିଜ ଦେହ ଭଲ ରହିବା ସହିତ ଆମ ଭିତରେ କିଛି କଳା ବି ବାହାରକୁ ଆସିଥାଏ ଯୋଦ୍ୱାରା ଆମେ କଳା ବାହାର କରିଥାଉ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପାଇଁ ଡ୍ୟାନ୍ସ ଭିଡ଼ିଓ ସୁଟ୍ କରୁଛନ୍ତି କରିବି ଏହା ବହୁତ ମଜାଦାର ହୋଇଥାଏ କାରଣ ଡାନ୍ସ କରିବା ଦ୍ୱାରା ଭିଡ଼ିଓ ସୁଟ୍ କରିବା ଦ୍ୱାରା ନିଜକୁ ବହୁତ ଗର୍ବ ଫିଲ୍ ହେବା ସହିତ ବହୁତ ଇଚ୍ଛା ପ୍ରକାଶ ବି ହେଇଥାଏ ଆଗକୁ ବଢ଼େଇବା ପାଇଁ ଯୋଦ୍ୱାରା ଆମେ ଆଗକୁ ବଢ଼ିଥାଉ ଏବଂ ଡାନ୍ସ କରିଥାଉ ଡାନ୍ସ କରିବା ଦ୍ୱାରା ଆମର ଦେହ ଭଲ ରହିଥାଏ ଏବଂ ଆଗକୁ ବହୁତ ଆକ୍ଟ୍ରେସ୍ ହେବାକୁ ମଧ୍ୟ ଚାନ୍ସେସ୍ ବହୁତ ମାତ୍ରାରେ ରହେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପାଇଁ ଡ୍ୟାନ୍ସ ଭିଡ଼ିଓ ସୁଟ୍ ଇତ୍ୟାଦି ମୁଁ ବହୁତ ଏକ୍ସାଇଟେଡ଼ ବହୁତ କରିଛି ମଧ୍ୟ ବହୁତ ମଜା ବହୁତ ଖୁସି ବହୁତ ସବୁ କିିଛି ଲାଗେ ଯୋଦ୍ୱାରା ଆମେ ଆଗକୁ ବଢ଼ିଥାଉ ଏବଂ ଆଗକୁ ବଢ଼ାଇବା ଦ୍ୱାରା ଆମେ ଆମର କିଛି ବିକାଶ ହେଇଥାଏ ନିଜ ଭିତରେ କଳାକୁ ବି ଆମେ ବାହାରକୁ ଆଣିଥାଉ ଯାହାକେବେବି ଭିତରେ ରଖିନଥାଉ ବାହାରକୁ ଆଣିଥାଉ ଯାହାକୁ ଆମେ ବହୁତ ଗର୍ବର ସହିତ କହିଥାଉ କି ମୁଁ କିଛି କରିଛି କିଛି ପୋଷ୍ଟ କରିଛି ଭିଡ଼ିଓ ଗୋଟେ କରି ନିଜକୁ ବହୁତ ଗର୍ବ ଫିଲ୍ ହୁଏ ଭିଡ଼ିଓ କରିବା ଦ୍ୱାରା ଆମକୁ ବହୁତି